ମାଲକାନଗିରି ଜିଲ୍ଲାରେ ସ୍ଥାନୀୟ ସରକାର ସେମାନଙ୍କର ଆମର ବିଜେଡ଼ି ଅଛି ଆଉ କଂଗ୍ରେସର ବି ପ୍ରଭାବ ଅଛି ଆଉ ବିଜେପିର ବି ପ୍ରଭାବ ଅଛି ଆମର ଏଠି ହାରାହାରି ସମସ୍ତେ ସେମାନେ ତିନ୍ ଆମର ଏଠି ତିନିଟି ପାର୍ଟି ପ୍ରାୟତଃ ସମାନ ସମାନ ହାରରେ କିଏ କୌଣସି କେଉଁ ଇଏରେ ଇଏ ହୋଇଯାଉଛି ସେଟା କିଛି କେହି କହିପାରିବେନି ହାରାହାରି ସମାନ ଅଛି ତିନି